ଏ ଆଇଟମ୍ ମୋର ଯୁଆଡ଼େ ଯେତେ ଦେଇଛି କିଛି ଖରାପ ହେବାର ନାହିଁ ସବୁ ତ ଭଲ ଜିନିଷ ଦେଇଛି ମୁଁ ସବୁ ଭଲ ଜିନିଷ ଦେଇଛି ମୁଁ

ଆପଣଙ୍କୁ ମୁଁ ତ ସବୁ ଭଲ ଜିନିଷ ଦେଇଥିଲି ଆଉ କେମିତି ଆପଣ କମ୍ପ୍ଲେନ୍ କରୁଛନ୍ତି ଯେ ସୁଇଚ୍ ଖରାପ ଅଛି ବୋର୍ଡ଼ ଖରାପ ଅଛି ଯଦି ଯେଉଁଟା ଖରାପ ଅଛି ସେ କମ୍ପାନୀକୁ କେଉଁ କେଉଁ କମ୍ପାନୀ ନେଇଥିଲ ତୁମେ

ଯାହା ବି ଅସୁବିଧା ହେଇଛି ମୁଁ କମ୍ପାନୀ କି ଜଣେଇବି କମ୍ପାନୀ ଆସିକି ସଜାଡ଼ି ଦେବେ ସବୁ ସାମାନର ସଜାଡ଼ି ଦେବେ ଆଉ କ'ଣ କ'ଣ ସବୁ ତ ଠିକ ଅଛି ସବୁ

କ'ଣ ହେଇଛି ସେଇଟା

ଆପଣ ତ ସବୁ ନିଜେ ଆସିଥିଲେ ସବୁ ନିଜେ ଦେଖିଦେଖି ସବୁ ନେଇଛନ୍ତି ଓ ସେଇଟା ତ ଆପଣ ଆଗରୁ ଦେଖିବାର ଥିଲା ନା ସବୁ ଦେଖି ଦେଖି ନେ ନେଲେ ଆପଣ ତ ଯେତେ ସାମାନ ନେଇଛନ୍ତି ଦେଖ ନିଜେ ଦେଖିଛନ୍ତି ସବୁ

ହଉ ଚେଞ୍ଜ କରିଦେବା କମ୍ପାନୀ ଆପଣଙ୍କ ଯେଉଁ ଯେଉଁ କମ୍ପାନୀ ଜିନିଷ ସବୁ କମ୍ପାନୀ ୟାକୁ ଆପଣଙ୍କର ସଜାଡ଼ି ଦେବ ସବୁ ମୁଁ ଯାହା ଯାହା କହି କହିବେ ସଜାଡ଼ି ଦେବି ହଁ ଠିକ ଅଛି କେଉଁ କେଉଁ ଜିନିଷଟା ଟିକିଏ କୁହନ୍ତୁ ମୋତେ

ହଉ ଆଉ କ'ଣ ଆଉ କ'ଣ କ'ଣ ସବୁ ଦେଖ ଖୋଲିକି ଦେଖାନ୍ତୁ ସବୁ ହଁ ଆଉ ଯେଉଁ ପିଲା ଅଛନ୍ତି ସେ ପିଲା ପିଲା ଯେତେ ଅଛନ୍ତି ସବୁ ଟିକିଏ ଦେଖେଇ ଦିଅନ୍ତୁ ସବୁ କାମ ସେମାନେ କରିଦେବେ ଯାହା ଯାହା ସେମାନଙ୍କ ଦ୍ୱାରା ହବ

ହଁ ହଁ ତାର ତ ୱାରେ ୱାରେଣ୍ଟି ଅଛି ନା ୱାରେଣ୍ଟି ଅଛି ସବୁ କାମ କରିଦେବା ସବୁ ଯେତେ ଆପଣଙ୍କର ଯାହା ଯାହା ଖରାପ ହେଇଛି ତା କାମ କରିଦେବା ହେଲା ଆପଣ ଯାହା ଯାହା ବି ଖରାପ ଅଛି ତା' ତା' କାମ ସବୁ କରିଦେବା

ହଁ ଠିକ ଅଛି ହଉ ହଉ ଟିକିଏ କଷ୍ଟ ହବ ଆଉ ଆଉ ଇଣ୍ଡକସନ୍ ତ ଆମ କାମ କରିକି ଦେଇଛି ଏବେ ବର୍ତ୍ତମାନ ମୋ ପିଲା ଡାକୁଛି ସବୁ କାମ କରିଦେବ ସବୁ କାମ କରିଦେବ

ହୁଁ ହୁଁ ଯାହା ବି ଖରାପ ହେଇଛି ସବୁ ଚେଞ୍ଜ କରିଦେବା ହେଲା

ହଁ ଭଲ ତ ଭଲ ଟିକିଏ ଲଗା ହଁ ହଁ ଠିକ ଅଛି ଦେବା ସବୁ ଦେବା ଭଲ ଭଲ ହଁ ଭଲ ଭଲ ଦେବା ଆପଣ ଟିକିଏ ବାଛନ୍ତୁ ଯେ ଯୋ ଆପଣ କହନ୍ତୁ ମୁଁ ସେ ଆପଣ ଯାହା ଯାହା ମାଗି ମାଗିଥିଲ ମୁଁ ସେଇଟା ଦେଇଛି ମୁଁ ତ ମୋ ହିସାବରେ ଦେଇନି ନା ଆପଣ ନିଜେ କୁହନ୍ତୁ କେଉଁ କେଉଁ କମ୍ପାନୀର ମାଲ ନେବା

ହଉ ଥିଲେ ତ ଏକ୍ସଚେଞ୍ଜ କରିପାରି ନ ଥାନ୍ତ ମୁଁ ତ ଦୋକାନ କରିଛି ଆଉ ଏକ୍ସଚେଞ୍ଜ୍ ନ କରିବି କି କରିବି ଏଲ ଇ ଡ଼ି ବଲ୍ବ କେତେ ଦେବା ଅଠର ୱାଟ୍ର ଦେବା